ଆମ ଦେଶ ଭାରତ ଭାରତରେ ଅଠେଇଶଟି ରାଜ୍ୟ ଓ ତିରିଶଟି ଜିଲ୍ଲା ରହିଛି ଆମ ଦେଶ ଓଡ଼ିଆ ଭାଷା ଆମର୍ ଆମର୍ ଓଡ଼ିଆ ଭାଷା ସଂସ୍କୃତି ଭାଷା ଆମର ଓଡ଼ିଶା ଭାଷା ହଉଛି ଭଲ ଭାଷା ଯେନ୍ତାକି ଆମର ଓଡ଼ିଶାରେ ନାଟକ ଓଡ଼ିଆ ନାଟକ ଓଡ଼ିଆ ଅପେରା ଓଡ଼ିଆ ଭାଷା ଓଡ଼ିଆ ସିନେମା ଓଡ଼ିଆ ସବୁ କିଛି ରହିସି ଆମର ଓଡ଼ିଶା ହଉଛି ଓଡ଼ିଶା ଭାଷା ହଉଛି ଆମର ସାଂସ୍କୃତି ଭାଷା ଆମ ଓଡ଼ିଶା ଜିନିଷକୁ ହେସୁଁ ଆମର ଓଡ଼ିଶା ହଉଚି ଭଲ ଭାଷା ଆମେ ଓଡ଼ିଶାରେ ବହୁତ ଜିନିଷ ତାର ହେସି ଯେନ୍ତାକି ଓଡିଖା ଓଡ଼ିଶା ନାଟକ ହେସି ଓଡ଼ିଶୀ ନୃତ୍ୟ ହେସି ଓଡ଼ିଶୀ ଡାନ୍ସ ହେସି ଓଡ଼ିଶୀ ଓଡ଼ିଶୀ ସିନେମା ହେସି ଓଡ଼ିଆ ସିନମା ଓଡ଼ିଶା ଓଡ଼ିଶ ଓଡ଼ିଶୀ ନୃତ୍ୟ ଓଡ଼ିଆ ପଢ଼ବାକେ ଚାହିଁସନ୍ ଛୁଆମାନେ ଓଡ଼ିଶୀ ନୃତ୍ୟ କର୍ବାକେ ଚାହେସନ୍ ଛୁଆମାନେ ଓଡ଼ିଶୀ ଡାନ୍ସ କର୍ବାକେ ଚାହେସନ୍ ଛୁଆମାନେ ଓଡ଼ିଆ କହେବାକେ ଚାହିଁସନ୍ ଓଡ଼ିଆ ଜିନିଷ ସବୁ ଜିନିଷ ଆମକୁ ଭଲ୍ ଲାଗ୍ସି ଓଡ଼ିଆ ପରମ୍ପରା ପରମ୍ପରା ଆମେ ଯେନ୍ତା ମାନସୁଁ ଓ ଓଡ଼ିଶାରେ ଓଡ଼ିଆ କଥା କହିସୁଁ ଆମେ ଓଡ଼ିଶାରେ ଓଡ଼ିଆ ଓଡ଼ିଆ ଅପେରା ଓଡ଼ିଆ ଡାନ୍ସ ଓଡ଼ିଆ ନୃତ୍ୟ ଓଡ଼ିଆ ଭାଷା